ଆଜ୍ଞା ମ୍ୟାଡ଼ାମ୍ କୁହନ୍ତୁ ନାହିଁ ଆଜି ସେ ପ୍ରୋବ୍ଲେମ୍ ଥିଲା ଦେହ ଭଲ୍ ନଥିଲା ମୁଁ ସେଥିପାଇଁ ଟିକେ ଯାଇପାରିଲିନି ଆଉ

ସେତ ସବୁ

ହଁ ବା ତାଙ୍କ ଗାର୍ଡିଆନ୍ ମାନେ ବି ଆସିକି ଖାଲି କମ୍ପ୍ଲେନ୍ ଦଉଛନ୍ତି ନିଜ ପିଲାଙ୍କ ଦୋଷକୁ ବି ସେମାନେ ଆସେପ୍ଟ କରୁନାହାଁନ୍ତି ଯେ ପିଲାମାନେ ଖାଲି ଆମ ରାମ ଭଲ ଆପଣଙ୍କ କ୍ଲାସ୍ଟା ଅନ୍ୟ ପିଲାମାନେ କରୁଛନ୍ତି କ'ଣ କରାଯିବ ତେବେ ଅନ୍ୟମାନଙ୍କ ଅନ୍ୟ ପିଲାଙ୍କର ଖାତା ଫାତା ଚିରି ଦଉଛି ତାଙ୍କ ଡଟ୍ ପେନ୍ ନେଇକି ଫୋପାଡ଼ି ଦଉଛି ମାରୁଛି ଝଗଡ଼ା ସବୁବେଳେ ଅନ୍ୟ ପିଲାଙ୍କ ସହିତ କରୁଛି ତାଙ୍କ ଗାର୍ଡ଼ିଆନ୍ ସହିତ କଥା ହେଇଥିଲି କିନ୍ତୁ ସିଏ ମାନୁନି ଆଜ୍ଞା ଆ ମୁଁ ଗଲେ କାଲି ହେଡ଼୍ମାଷ୍ଟର୍ଙ୍କ ସହ କଥା ହବା ତା'ପରେ ଯାଇଁକି ଯାହା ଡିସିସନ୍ ନବା ଆଉ ତାଙ୍କ ଗାର୍ଡ଼ିଡିଆନ୍ଙ୍କ ସହିତ କଥା ହେବା ଡାକିବି ଆଉ ଆଜ୍ଞା ନମସ୍କାରେ